ମୁଁ ମୋର ବଗିଚାକୁ ନିୟମିତ ଭାବରେ ବଗିଚାର ଯତ୍ନ ନେବି ଯଥା ପ୍ରତିଦିନ ସକାଳୁ ଉଠି ବଗିଚାକୁ ସକାଳୁ ବଗିଚାକୁ ଚାରିପିଟି ଅଳିଆ ଆବର୍ଜନା ସଫା କରିବି ବଗିଚାରେ ଅନାବନା ଘାସ କିମ୍ବା ଗଛକୁ ବଢ଼ିବାକୁ ଦେବି ନାହିଁ ପ୍ରତ୍ୟେକ ବଗିଚାରେ ଲାଗିଥିବା ସମସ୍ତ ବୃକ୍ଷମାନଙ୍କର କୁ ଜୈବିକ ସାର ଏବଂ ଉଚିତ୍ ପରିମାଣରେ ଜଳଦାନ ପ୍ରଦାନ କରି ସେମାନଙ୍କୁ ବଢ଼ିବାରେ ସାହାଯ୍ୟ କରେଇବି ବଗିଚାରେ ଗଛମାନେ କିପରି ବଢ଼ିବେ ସେମାନେ କିପରି ବଢ଼ିବେ ସେଥିପ୍ରତି ଧ୍ୟାନ ଦେବି ଏବଂ ଯଦି ଗଛରେ ପୋକ ଲାଗିକି ଗଛ ନଷ୍ଟ ହେଉଥାଏ ତ ଆମର ବିଜ୍ଞାନ ବଳରେ ଆମର ଆସୁଥିବା ଔଷଧମାନ ପ୍ରୟୋଗ କରି ଗଛମାନଙ୍କୁ ଭଲ ଭାବରେ ବଢ଼ିବାକୁ ଦେବି ଏବଂ ବଗିଚାର ଚାରିପାର୍ଶରେ ବାଡ଼ ଦେଇ ବଗିଚାକୁ ଏକ ସୁନ୍ଦର ବଗିଚା ଭାବେ ମୁଁ ତୋଳି ରଖିବି